କ୍ରୀଡ଼ାକୁ ପ୍ରୋତ୍ସାହିତ କରିବା ପାଇଁ ସରକାରଙ୍କ ଅଧିକ ଖର୍ଚ୍ଚ କରିବା ଉଚିତ କାରଣ କ୍ରୀଡ଼ା ବିକାଶର ହିଁ ଦେଶର ବିକାଶ ହୋଇଥାଏ ଗୋଟିଏ ଭଲ ଖେଳାଳି ଯାଇକି ଭଲ ପ୍ରଦର୍ଶନ କରେ ତାହେଲେ ନିଜ ଦେଶର ନାଁ ଗର୍ବରେ ଫାଟି ପଡ଼େ ଏଥିପାଇଁ ସରକାରଙ୍କ ପକ୍ଷରୁ ନିମ୍ନ ସ୍ତରରୁ କ୍ରୀଡ଼ା ପାଇଁ ଅଧିକ ପାଣ୍ଠି ଯୋଗାଡ଼ କରିବା ଦରକାର ଏବଂ ଅଧିକ ତାଲିମ କେନ୍ଦ୍ର ଖୋଲିବା ଦରକାର ମୋତେ ସୌଭାଗ୍ୟ ମିଳେ କ୍ରୀଡ଼ାରେ ଉନ୍ନତି କରିବା ପାଇଁ ସାଧାରଣତଃ ମୁଁ ଗ୍ରାମାଞ୍ଚଳରେ ଉନ୍ନତିରେ ବେଶୀ ଧ୍ୟାନ ଦେବି